ହଁ ନମସ୍କାର କ'ଣ ହେଲା କୁହ କେଉଁଟା କିଣ୍ବ ହେନ୍ତା ହଁ କେତେ ଟଙ୍କା ଭିତରେ କେଉଁ କେଉଁଟା କିଣ୍ବ କେଉଁ କେଉଁଟା କିଣ୍ବ ମୁଦି ଏହି ହା ଚୁଡ଼ି

ହଁ ନେବ ସିନା

ହଁ ହେଲେ ମୁଁ ଯିବି ହେଲା ଆ ମୁଇଁ ଯିବି ଦଶ ପନ୍ଦର ମିନିଟ୍ ଛାଡ଼ିକରି ଯାଉଛେ ଯିବା

ଏହି ହାରଟା ତେପନ ହେଉଛି ତୁମକୁ ତୁମର ଯେଉଁ ଚାଲ ନେଇଯିବା ପଇସା ଦଶ୍ ବାର୍ ଯିବା ଘିନିକରି ଆସି ପାର୍ବା ହଁ ପଇସା ଭଲରେ ଆଣିବ ହେଲା କେଉଁଠି ପକାଇବନି ହଁ ଯିବା ଯିବା କେତେ କେତେ କିଣ୍ବ ଆଜି

କେନ୍ତା ଦେଇ ଦାମ୍ ଗା ପଇସା ପଇସା କେତେ ଆଣ୍ମା ହେନ୍ତା ହେଁ ସବୁ ହେଇକରି କେତେ ସବୁ ହେଇକରି

ମୁଇଁ ଜଷ୍ଟ ଯିମି ମୁଁ ଯିବି ଘିନିକରି ଆଣ୍ମ ହେଲା

ନମସ୍କାର ତ ରଖୁଛି ହେଲା